ଓଡ଼ିଶାରେ ପ୍ରମୁଖ କଳା ଓ ଶିଳ୍ପ ବ୍ୟବସ୍ଥା ଓ ସଂଗଠନ ଗୁଡ଼ିକ ଗଢ଼ି ଉଠିଛି ସ୍ଥାନୀୟ କଳାକାର ମାନେ ମଧ୍ୟ ତାଙ୍କୁ ସମର୍ଥନ ଗ୍ରହିିତ କରିଛନ୍ତି ଯେପରି ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଆମେ ସମସ୍ତେ ଦେଶ ବିଦେଶ କଥା ଜାଣିପାରୁ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ ଏମିତି ଫେସ୍ ବୁକ୍ ଇନଷ୍ଟାଗ୍ରାମ୍ ଟ୍ୱିଟର୍ ଟେଲିଗ୍ରାମ୍ ସ୍ନାପ୍ ଚାଟ୍ ୟୁ ଟ୍ୟୁବ୍ ଇତ୍ୟାଦି ଆପ୍ ଆମ ଫଟୋ ଭିଡ଼ିଓ ଗୁଡ଼ିକ ପୋଷ୍ଟ କରିଥାଉ ପ୍ରମୁଖ କଳା ଯେପରି ବିଶ୍ୱ ପ୍ରସିଦ୍ଧି ବରଗଡ଼ ଧନୁଯାତ୍ରା ଯେମିତି କଂସ କୃଷ୍ଣ ଆଉ ବଳରାମର ଗୋଟିଏ ଗୋଟିଏ କଳା ରଙ୍ଗ ମଞ୍ଚରେ ସେମାନେ ନିଜର କଳା ପ୍ରଦର୍ଶନ କରିଛନ୍ତି ଯାହାକି କଂସ କପଟ କରି ତାଙ୍କ ଭଞ୍ଜା କୃଷ୍ଣ ବଲରାମକୁ ଡାକି ଦେଖନ୍ତି ଯାହା ଯାତ୍ରା ପର୍ବ କପଟ ଯାତ୍ରା କୁହାଯାଏ ତାହାକୁ ଯାହା କଂସ ଧନୁଯାତ୍ରା ବୋଲି ଜାନୁ ଆମେ ସେଟା ହେଉଛି ବରଗଡ଼ ହେଉଛି ବିଶ୍ୱ ଧନୁଯାତ୍ରା ଆମେ ସବୁ ଦେଖି ବିି ଯାଉଁ ସେନ କପଟ କରିକରି କୃଷ୍ଣକ କେନ୍ଦାରୀ ମାରବେ ସେ ଚିନ୍ତାରେ ସବୁ ସେଠା ଆଲୋଚନା ହୁଏ ସେ ବିଷୟରେ ଆମକୁ ସେଇ ଦୃଶ୍ୟ ଦେଖନ୍ତି ତାକୁ କଲା ମାନେ ସବୁ ଦୃଶ୍ୟ କରନ୍ତି